ଆମେ ଫ୍ୟାମିଲି ସମସ୍ତେ ଚାରିଟା ପିଲା ଯାତ୍ରା ଦେଖି ଯାଇଥିଲୁଁ ଗୋଟେ ରେଷ୍ଟୁରାଣ୍ଟ୍ କେ ଆମେ ଯାଇଥିଲୁଁ ସେନୁ ବିରିଆନୀ ଅର୍ଡ଼ର୍ କରିଥିଲୁଁ ଆଉ ଲେଗ୍ ପିସ୍ ଅର୍ଡ଼ର୍ କରିଥିଲୁଁ ଆଉ ସେନୁ ସମସ୍ତେ ଖାଇଲୁଁ ପିଲୁଁ ଆଉ ଗୋଟେନା ଖାଉଥିଲୁ ଆଉ ଗୋଟେ ଫ୍ୟାମିଲି ହେନ୍ତା ଆଇଲେ ସେମାନେ ବି ତାକର୍ ଲାଗି ବି ଆମେ ଅର୍ଡ଼ର୍ କଲୁଁ ସେମାନେ ଚାଓମିନ୍ ଆଉ ଚାଓମିନ୍ ଖାଇମୁଁ ଆମେ ବୋଇଲେ ତାଙ୍କର୍ ଚାଓମିନ୍ ଅର୍ଡ଼ର୍ କଲୁଁ ଆର୍ ସେମାନେ ନାନ୍ ଖାଇଲେ ଛୁଆମାନେ ନାନ୍ ଖାଇଲେ ଆମେ ତାହାକୁ ପଇସା ପୁସି ଦେଲୁଁ ଆଉ ଏନ୍ତା ପଲେଇ ଆଇଥିଲୁଁ ବୋଲେ ରସିଦ୍ ଦେବାର୍ ଟା ବିଲ୍ ଦେବା ଟା ଆମେ ବିଲ୍ ନାଇଁମାଗି ଆର୍ ପଲେଇଆଇଲୁଁ ଅଧା ବାଟ୍ ଯାଏଁ ଆର୍ ଫିର୍ସେ ଗଲୁଁ ଆଉ ତାକ ନିକେ ଗଲୁଁ ଆର୍ ତାକର୍ ନୁ ଆମେ ସେ ବିଲ୍ଟା ଆନଲୁଁ ବୋଇ ସେ ଯେନ୍ ବିଲ୍ଟା ଥିଲା ବାକି ସେ ଲୁକ୍ଟା ନାଇଁଥି ବିଲ୍ ଦେବାର୍ ଲାଗି ବୋଲି ଟିକେ ଲେଟ୍ ହେଲା ସେନୁଁ ଅଟ୍ କିଲୁ ଆଉ ସେଇ ଲୁକ୍ ଟା ଫିର୍ ଆଇଲା ସେ ୱେଟର୍ ଆର୍ ଯେନ୍ ୱେଟର୍ ଆମକୁ ଦେଇଥିଲା ସେ ୱେଟର୍ ଆଇଲା ଆର୍ ଆମକୁ ଫିର୍ ସେହି ବିଲ୍ଟା ଦେଲା ତା'ପରେ ଯାଇଁ ଆମେ କଥାବାର୍ତ୍ତା ଲାଗିକରି ତାକର୍ ସାଙ୍ଗେ ଆମେ ଘର୍କେ ଆଇଲୁଁ ହେଥିର୍ ଲାଗି ସବୁବେଳେ ଖାଈସାଇଲା ପରେ କେ ବିଲ୍ ପଇସା ଦେଲେ କି ଯେନ୍ତାହେଲେ କି ବିଲ୍ଟା ଆନବା ନିହାତି